ହଁ ମୁଁ ଭାବୁଛିି ଯେ ଅନ୍ୟ ଗ୍ରହରେ ମଧ୍ୟ ଜୀବନ ରହିଛିି ଯେମିତି ଆମ ପୃଥିବୀରେ ମଣିଷ ଅଛନ୍ତି ବିଭିନ୍ନ ପଶୁ ପକ୍ଷୀ ରହିଛନ୍ତି ଠିକ୍ ସେମିତି ଅନ୍ୟ ଗ୍ରହରେ ମଧ୍ୟ ଏଲିଅନ୍ ଏଲିଅନ୍ ଅଛନ୍ତି ଏବଂ ତାଙ୍କ ବିଷୟରେ ମଧ୍ୟ ମୁଁ ଶୁଣିଛି ଆମେ ଯେଉଁ ଖାଦ୍ୟ ଖାଉ ସେହି ଖାଦ୍ୟ ସେମାନେ ଖାଆନ୍ତି ନାହିଁ ତାଙ୍କର ଖାଦ୍ୟ ଅଲଗା ଅଛି ଏବଂ ଆମ ଆମ ଶକ୍ତି ଠାରୁ ତାଙ୍କ ଶକ୍ତି କିଛି ଅଲଗା ପ୍ରକାର ଆମର ପାଖରେ ବୌଦ୍ଧିକ ଶକ୍ତି ଅଛେ ଆମେ ଚଲାବୁଲା କରିପାରୁଛେ ଠିକ୍ ସେମିତି ଏଲିଅନ୍ ମାନଙ୍କର ମଧ୍ୟ କିଛି ଅଲୌକିକ ଏବଂ ଆକସ୍ମିକ ଶକ୍ତି ରହିଛି ଯାହାକି ଆମ ପାଖରେ ନାହିଁ ସେମାନେ ଅଦ୍ଭୁତ ଅଟନ୍ତି